ଆମ ଗାଁ ପାଖରେ ଟାଉନ୍ରେ ସଏନ୍ସି ହୋଟେଲ୍ ଅଛି ସେଇ ହୋଟେଲ୍ରେ ଦମ୍ ବିରିୟାନୀ ଖାଇବାକୁ ଭଲ ଲାଗେ ଆଉ ତା ସହିତ ସେ ହୋଟେଲ୍ରେ କୋଲ୍ଡ୍ରିଙ୍କସ୍ ଥଣ୍ଡା ଯାକ ଭଲ ମିଲେ ଆଉ ବାହାରେ ଗୁପଚୁପ୍ ବିି ଖାଇବାକୁ ଭଲ ଲାଗେ ଆଉ